ଆମ ଅଞ୍ଚଳରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଅଛନ୍ତି ଗାଁ ଗଣ୍ଡାରେ ଟଙ୍କା ରୋଜଗାର କରିବା ପାଇଁ ମୁଖ୍ୟ ସ୍ରୋତ ହେଉଛି ବ୍ୟବସାୟ କରିବା ସେଥିପାଇଁ ଗାଁ ଗୁଡ଼ିକରେ ଅଧିକାଂଶ ଲୋକମାନେ ବ୍ୟବସାୟ କରିବା

ଏହା ଦ୍ଵାରା ଗାଁର ଉନ୍ନତି ହେବା ସଙ୍ଗେସଙ୍ଗେ ଲୋକମାନେ ମଧ୍ୟ ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ହୋଇଥାନ୍ତି ଏଥିପାଇଁ ସରକାର ମଧ୍ୟ ଲୋକମାନଙ୍କୁ ବ୍ୟବସାୟିକ ଋଣ ପ୍ରଦାନ କରିଥାନ୍ତି ଯାହା ଦ୍ଵାରା ବ୍ୟବସାୟୀକ ମାନେ ବ୍ୟବସାୟରେ ସୁଦୃଢ଼ ହୋଇଥାନ୍ତି ଏବଂ ନିଜେ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାରକ୍ଷମ କରିଥାନ୍ତି କ୍ଷୁଦ୍ର ବ୍ୟବସାୟୀ କହିଲେ ଧୂପକାଠି ବ୍ୟବସାୟୀ କରିବା ମୁଢ଼ି ମିଲ୍ ଚଳାଇବା ଚୁଡ଼ା ମିଲ୍ ମାଛ ଚାଷ କରିବା କୁକୁଡ଼ା ଚାଷ କରିବା ପରିବା ବ୍ୟବସାୟୀ ଇତ୍ୟାଦି ଅନେକ ବ୍ୟବସାୟୀକ ମାନେ ମଧ୍ୟ ଗ୍ରାମକୁ ଆସି ଲୋକମାନଙ୍କୁ ବିଭିନ୍ନ ବ୍ୟବସାୟ ବିଷୟରେ ଅବଗତ କରାଇଥାନ୍ତି ଗ୍ରାମୀଣ ଭାରତରେ ବ୍ୟବସାୟୀକୁ ସମର୍ଥନ କରିବା ପାଇଁ ଆମେ ବ୍ୟବସାୟମାନଙ୍କୁ ପ୍ରୋତ୍ସାହନ କରିବା ଉଚିତ୍